ମୁଁ ସ୍କୁଟି ଚଳାଇବା ବେଳେ ମୁଁ ସାବଧାନରେ ଚଳାଉଛି ମୁଁ ସ୍କୁଟି ଚଳାଇବା ବେଳେ ମୁଁ ହେଲମେଟ୍ ମୋ ସୁ ହେଲ୍ମେଟ୍ ସବୁ ମୁଁ ଦେଇକିରି ମୁଁ ଚଳାଉଛି ହେଲେ ମୁଁ ସ୍କୁଟି ଚଳାଇବା ବେଳେ ମୁଁ ଧୀରେ ଚଳାଉଛି ଚାଳିଶି କି ପଇଁଚାଳିଶି ଭିତରେ ମୁଁ ଗାଡ଼ି ଚଳାଉଛି ହେଲେ ମୁଁ ମାନେ ଟର୍ଣ୍ଣିଂ ଆସିଲା ବେଳେ ମୁଁ ହର୍ଣ୍ଣ ବଜାଉଛି ଲେଫ୍ଟ ସାଇଡ଼୍ରେ ମୁଁ ସବୁବେଳେ ଚଳାଉଛି ହେଲେ ମୁଁ ସ୍କୁଟି ଚଳାଇବା ବଳେ ସବୁ ସାବଧାନରେ ଚଳାଉଛି ଆଉ ମୁଁ କାଗଜପତ୍ର ସବୁବେଳେ ମୁଁ ସାଙ୍ଗରେ ନେଇକରି ଯାଏ ଯେମିତିକି ଡ୍ରାଇଭର୍ ଲାଇସେନ୍ସ ଇନ୍ସ୍ୟୁରାନ୍ସ ଡି ଏଲ୍ ଆଦି ମାନେ ଆଦି ସବୁ କାଗଜପତ୍ର ମୁଁ ସବୁବେଳେ ମୋ ପାଖରେ ରଖନ୍ତି